ଆଜିକାଲି ଦୁନିଆରେ ବହୁତ କିଛି ପ୍ରକଳ୍ପ ଅଛି ବହୁ ପ୍ରକଳ୍ପ ଅଛି କିି ଆମେ କାହିଁରେ ବି ମଧ୍ୟ ଲେଖିପାରିବା ଯେମିତିକି ଲ୍ୟାପଟପ୍ ମୋବାଇଲ ଏବଂ ବହୁତ ଜଣ ଅଛନ୍ତି ମଧ୍ୟ କଲମ କାଗଜରେ ଲେଖିବାକୁ ପସନ୍ଦ କରନ୍ତି ଏବଂ ମୁଁ ମଧ୍ୟ ସେହି ଭାବର ଲୋକଟି ମୁଁ ମୁଁ ମଧ୍ୟ ପୂର୍ବକାଳରେ କଲମ କାଗଜରେ ଯେପରି ଲେଖୁଛନ୍ତି ଆଜି ବି ମୁଁ ସେହି ସେହି ଭାବରେ ପସନ୍ଦ କରେ ମୁଁ ଅଧିକତର କଲମ ସହିତ କାଗଜରେ ଲେଖିବାକୁ ପସନ୍ଦ କରେ କାହିଁକିନା କଲମ କାଗଜରେ ଲେଖିଲେ ମଣିଷର ମଣିଷର ଛାଡ଼ ମୋ ନିଜର ଗୋଟିଏ ଭାବ ଜାଗି ଉଠିଥାଏ ଏବଂ ଏହି ପ୍ରକଳ୍ପଟି ଆମ କଲମ ସହିତ କାଗଜ ଲେଖିବାଟି ମଧ୍ୟ ଚେଞ୍ଜ ହୋଇ ହୋଇ ବଦଳି ବଦଳି ଯାଉଚି ଯେଉଁ ଯେବେ ଠାରୁ ଡିଜିଟାଇଜେସନ୍ର କାଳ ଆସିଲାଣି ବହୁତ ବହୁତ ଅପସନ୍ ରହିଲାଣି ମଣିଷମାନେ ଆଜିକାଲି ଅଧିକତର କଲମ କାଗଜ ଛାଡ଼ି ଲ୍ୟାପଟପ୍ ଲେଖିବାକୁ ସହ ଇଚ୍ଛା କରିଥାନ୍ତି